ସାମ୍ପ୍ରତିକ ଯୁଗକୁ ସମ୍ବାଦପତ୍ରର ଯୁଗ କହିଲେ ଆଭୃତି ହେବ ନାହିଁ ଯେକୌଣସି ସ୍ଥାନ ଓ ପରିବେଶରେ ସମ୍ବାଦପତ୍ରର ଉପସ୍ଥିତି ଆମେ ଦେଖିବାକୁ ପାଇଥାଉ ଅତୀତର ଅଜ୍ଞାନ ରୂପକୁ ଅନ୍ଧାର ଘରୁ ନିଜକୁ ମୁକ୍ତ କରି ଆଜିର ମାନବ ନିଜର ଜ୍ଞାନର ପରିସୀମା ପରିବ୍ୟକ୍ତି କରିଛି ନିଜ ଅଞ୍ଚଳ ଏବଂ ଅନ୍ୟାନ୍ୟ ସ୍ଥାନମାନଙ୍କର ଖବର ପାଇବା ପାଇଁ ଅଗ୍ରହ୍ଵାନ୍ଵୀତ ହେଉଛି ଫଳରେ ଫଳରେ ଜନ୍ମ ନେଇଛି ଆଜିର ସର୍ବଶ୍ରେଷ୍ଠ ଧରିତ୍ରୀ ପ୍ରମେୟ ସମ୍ବାଦ ଓଟିଭି କନକ ନ୍ୟୁଜ୍ ଦୂରଦର୍ଶନ ବି ବି ସି ଏ ବି ପି ଇତ୍ୟାଦି